ମୁଁ ଆମ ଦେଶର ଆମ ରାଜ୍ୟର ତଥା ଆମ ଦେଶର ଅନେକ ସ୍ଥାନ ଭ୍ରମଣ କରିଛି ଆମ ରାଜ୍ୟ ବାହାରକୁ ମଧ୍ୟ ମୁଁ ଅନେକ ଥରେ ଯାଇଛି ଯେଉଁଟା ବାଙ୍ଗାଲୋର ହଉ ଚେନ୍ନାଇ କିମ୍ବା ଦିଲ୍ଲୀ ଚାରିଆଡ଼େ ମୁଁ ବୁଲିଛି କିନ୍ତୁ ସେ ଜାଗା ଗୁଡ଼ିକୁ ଆମର ଓଡ଼ିଶା ତୁଳନାରେ କିନ୍ତୁ ବହୁତ ରାସ୍ତାଘାଟ ଉନ୍ନତି ଦେଖିବାକୁ ମିଳେ ଦିଲ୍ଲୀର ଆମ ଅନେକ ସ୍ଥାନ ବୁଲିଛି ଯେଉଁଟା କି ଆମ ରାଜ୍ଘାଟ୍ ହଉ କିମ୍ବା ଇଣ୍ଡିଆ ଗେଟ୍ ଲୋଟସ୍ ଟେମ୍ପୁଲ ତାଙ୍କର କାରୁକାର୍ଯ୍ୟ ମଧ୍ୟ ବହୁତ ଭଲ ଅଛି ଓଡ଼ିଶାର ମଧ୍ୟ ମୁଁ ଅନେକ ସ୍ଥାନ ଭ୍ରମଣ କରିଛି ଆମ ଓଡ଼ିଶାରେ ଅନେକ ତୀର୍ଥ ସ୍ଥାନ ରହିଛି ପୁରୀର ଜଗନ୍ନାଥ ମନ୍ଦିର କୋଣାର୍କ ଧଉଳିଗିରି ଖଣ୍ଡଗିରି ହରିଶଙ୍କର ଚାରିଆଡ଼େ ଭ୍ରମଣ କରିଛି କିନ୍ତୁ ମୋତେ ଆମ ଓଡ଼ିଶାର କୋଣାର୍କ ମନ୍ଦିର ବହୁତ ଭଲ ଲାଗେ ଯେଉଁ ମନ୍ଦିରକୁ ତିଆରି କରିବା ପାଇଁ ଆମକୁ ବାର ବର୍ଷ ସମୟ ଲାଗିଥିଲା ଏବଂ ମନ୍ଦିର ତିଆରି କରିବା ପାଇଁ ଆମର ମୁଖ୍ୟ କାରିଗର ଥିଲେ ବିଶୁ ମହାରଣା ସେହି ସମୟରେ ମନ୍ଦିର ତିଆରି କରିବା ପାଇଁ ବାରଶହ ବଢ଼େଇ ଲାଗିଥିଲା ଏବଂ ମନ୍ଦିରର ଅନେକ କାରୁକାର୍ଯ୍ୟ ଦେଖିବାକୁ ମିଳେ ସେହି କାରୁକାର୍ଯ୍ୟ ମଧ୍ୟରୁ ଆମ ଓଡ଼ିଶାର ସଂସ୍କୃତି ଐତିହ୍ୟ ସେଥିରୁ ଆମକୁ ଅନୁମାନ କରିହୁଏ ତେଣୁ କୋଣାର୍କ ମନ୍ଦିର ଦେଖିବା ପାଇଁ ଦେଶ ବିଦେଶରୁ ଅନେକ ଲୋକ ଆସନ୍ତି ପ୍ରତିବର୍ଷ ବହୁମାତ୍ରାରେ ବିଦେଶୀ ପର୍ଯ୍ୟଟକ ମଧ୍ୟ ଦେଖିବାକୁ ଆସନ୍ତି ଏବଂ ତା'ର ନିର୍ମାଣ କାରୁକାର୍ଯ୍ୟ ଦେଖି ନିଜକୁ ବହୁତ ଗର୍ବ ଅନୁଭବ କରନ୍ତି କୋଣାର୍କ ମନ୍ଦିର ଆମ ଓଡ଼ିଶାର ଗୌରବ ଅଟେ ଯାହାକୁ ଦେଖିବା ପାଇଁ ଆମ ରାଜ୍ୟ ତଥା ରାଜ୍ୟ ବାହାରୁ ଏବଂ ଦେଶ ବାହାରୁ ମଧ୍ୟ ବହୁମାତ୍ରାରେ ଲୋକ ଆସନ୍ତି ସେ ସମୟରେ ଯେଉଁଭଳିଆ ନିଖୁଣ କାରୁକାର୍ଯ୍ୟ କରିଥିଲେ ବିଶୁମହାରଣା ଏବଂ ତାଙ୍କର ବାରଶହ ବଢ଼େଇ ତାହା ବର୍ତ୍ତମାନ ଯୁଗେ ଯୁଗେ ହୋଇ ଚିରସ୍ମରଣୀୟ ହୋଇ ରହିଛି

କୋଣାର୍କ ମନ୍ଦିର ଦେଖିବା ପାଇଁ ବର୍ଷରେ ଲକ୍ଷ ଲକ୍ଷ ଲୋକ ଆସନ୍ତି ଏବଂ ତାହାର କାରୁକାର୍ଯ୍ୟ ସମସ୍ତଙ୍କୁ ମନମୁଗ୍ଧ କରିଥାଏ କୋଣାର୍କ ମନ୍ଦିର ପାଖରେ ଯେଉଁ ଆମର ସମୁଦ୍ର ମଧ୍ୟ ରହିଛି ତାହା ମଧ୍ୟ ଦେଖିବା ପାଇଁ ବହୁତ ଅନମୁଗ୍ଧ କର ତେଣୁ ଏଠାରେ ବର୍ଷକୁ ଆମେ ମଧ୍ୟ ସେଇ ମନ୍ଦିର ପରିଦର୍ଶନ କରିବା ପାଇଁ ବର୍ଷରେ ନିହାତି ଥରେ ଯାଉ ଏବଂ ତା'ର କାର୍ଯ୍ୟ କାରୁକାର୍ଯ୍ୟ ଦେଖି ଆମକୁ ମଧ୍ୟ ବହୁତ ମନମୁଗ୍ଧ ହୁଏ